ଓଡ଼ିଶାରେ ଲୋକପ୍ରିୟ ସ୍ଥାନ ଅବସ୍ଥିତ ଅଛନ୍ତି ଜୟପୁର ଭୁବନେଶ୍ୱର

ଦିଲ୍ଲୀ କରିପାରିବେ ସେଇଠି ଯାଇକିରି ଡି ଜେ ବ୍ୟାଣ୍ଡ ବାଜା ଡ୍ୟାନ୍ସ ବାର ସ୍କୁଲ୍ ଫଙ୍କସନ୍ କଲେଜ୍ ଫଙ୍କସନ୍ ନିଜରେ ଗଲେ ଗୀତରୁ ଅନୁଭବ କରିପାରିବେ